ଓଡ଼ିଆ ଭାଷା ତାର ଇତିହାସରେ ଅନ୍ୟ ଭାଷା କିମ୍ବା ଅନ୍ୟ ସଂସ୍କୃତି ଦ୍ଵାରା କିଛି ବି ପ୍ରଭାବିତ ହୋଇନାହିଁ ବରଂ ସରକାର ଏହାକୁ ପ୍ରାଚୀନ ଭାଷା ଭାବରେ ମଧ୍ୟ ମାନ୍ୟତା ଦେଇଛନ୍ତି ଏହାସତ୍ତ୍ୱେ ଓଡ଼ିଆ ଭାଷା ଧୀରେ ଧୀରେ ଆଗକୁ ବଢ଼ି ତା'ର ପ୍ରଭାବ ବିସ୍ତାର କରିବାରେ ଲାଗିଛି